ଆମର ମାଁ ଆମକୁ ବହୁତ ଭଲ ପାଏ ଏବଂ ଯଦି ଆମର କୌଣସି କୁଣିଆ ବନ୍ଧୁବାନ୍ଧବ ମାନେ ଆସିଲେ ବା କୌଣସି ଅତିଥି ମାନେ ଆସିଲେ ସେମାନେ ମୋ ମାଁ ର ଗୋଡ଼ ତଳେ ପଡ଼େ ନାହିଁ ସେଥିରେ ସାତ ତରକାରି ନଅ ଭଜା କରି ସେମାନଙ୍କୁ କ୍ଷୀରି ତରକାରି ଏବଂ ଖଟା ଫଟା ଯାହା କରେ ତାକୁ ଯାହା ଭଲ ଆସେ ସେ କରିକି ତା ସମସ୍ତଙ୍କୁ ଭଲରେ ପ୍ରତିପାଳିତ କରେ ଏବଂ ଆମକୁ ଗର୍ବିତ ମନେକରୁ ଆମେ ମାଁ ର କୌଣସି ଖରାପ ଦେଖିନାହୁଁ ବା କୌଣସି ଶବ୍ଦ ବା କୌଣସି ବ୍ୟବହାର ଖରାପ ଶବ୍ଦ ଆମେ ତା ଠୁ ଶୁଣିନୁ ଆମେ ସମସ୍ତେ ମାଁ ପ୍ରତି ବହୁତ ଖୁସିରେ ରହୁ ସେଥିପାଇଁ ଆମେ ମାଁ କୁ ଗର୍ବିତ ମନେକରୁ